ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତୀୟ ଅର୍ଥନୀତି ବହୁତ ବୃଦ୍ଧି ପାଇଛି ଏବଂ ବିକଶିତ ହୋଇଛି ଯେମିତିକି ଆଗକାଳରେ ବା ଆଗରୁ ମଧ୍ୟ ଆମେ ବ୍ୟାଙ୍କରେ ଅନେକ ସମୟ ଧରି ଲାଇନ୍ ଲଗେଇ ପଇସା ଡିପୋଜିଟ୍ କରୁ ପଇସା ଉଠାଉ ଏବେ କିନ୍ତୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଡିଜିଟାଲ୍ ପେମେଣ୍ଟ ହୋଇଯାଇଛି ତା'ପରେ ଆମେ ଯେଉଁ ଦୋକାନମାନଙ୍କରେ ପଇସା ଦେଇକି ଆମେ ଜିନିଷ କିଣୁ ଦୋକାନୀମାନଙ୍କ ଠାରୁ ମଧ୍ୟ ପଇସା ଆଣୁ ଏବେ ମଧ୍ୟ ଯେଉଁ ଫୋନପେ ସିଷ୍ଟମ୍ ହେଇଯାଇଛି ତାହା ମଧ୍ୟରେ ବି ଆମର ସମୟ ବି ବଞ୍ଚୁଛି ପଇସା ବି ସେଭିଙ୍ଗ କରିହେଉଛି ତା'ପରେ ଆମେ ବ୍ୟାଙ୍କରେ ବି ଏତେ ସମୟ ଆଉ ଲାଇନ୍ ଲଗେଇକି ପଇସା ପାଇଁକା ଛିଡ଼ା ହେଇପାରୁନୁ ଗୋଟେ ଦିନ ବି ଆମର ନଷ୍ଟ ହେଉନାହିଁ